ଏଇ ମାଛ ଆଣିବାପାଇଁ ଯାଇଥିଲି ଆମର ବି ସେମିତି ବନ୍ଧୁବାସ ଆସିଛନ୍ତି ମୁଁ ବି ତ ସେଇ ମାଛ ଆଣିବାପାଇଁ ଯାଉଛି ଆଉ ମୁଁ ଭାବିଛି ସେଇ ମାଗୁର ମାଛ ଆଣିବି ଆଉ ତା'ର କେତେ ସେ କିସ ରେଟ୍ ଥିବ ମୁଁ ବି ଜାଣିନି ଆଉ ଟିକିଏ ଅଧିକ ମାଛ ଆଜି ଦରକାର କିସ କରିବା ହଉ ଆସ ସାଙ୍ଗରେ ଯିବା ଆଉ

ଆଇଁଷ ବାରିରେ ଟିକିଏ ଆଇଁଷ ନହେଲେ ଯେତେ ଯାହାହେନେ ବି ଆଇଁଷ ବାରିରେ ଟିକିଏ ଆଇଁଷ ହେବ ଆଉ ବନ୍ଧୁବାସ ଆସିଛନ୍ତି ଯେତେବେଳେ ଆଉ ତାଙ୍କୁ ନିରାମ ଦିଆ ହେବନା ତ ଆଇଁଷ ହେବ ଆଉ ହଉ ଦେଖାଯାଉ ଯାଇ ଆଗେ ସେଠିକି ତାପରେ କେତେ କିସ ରେଟ୍ ଅଛି କେତେ ଆଣିବା ସେଇଠି ଆଉ ଗୋଟେ ଫାଇନାଲ୍ କରିବା ଆଉ ହଁ ଆମର ହେନେ ମାଛ ନିହାତି ଦରକାର ଆମର ହେ ମାଛ ନିହାତି ଦରକାର ହେନେ ଆମର ବାପା ଖାଇ ପାରିବେନି ନିରାମ ଆଉ ମାଛ ନିହାତି ନିହାତି ଦରକାର ମାଗୁର ମାଛ ହେନେ ଆହୁରି ଫେଭରାଇଟ୍

ହଁ ଫେମିଲି ବଡ଼ ହେନେ ମାଛ ତ ଅଧିକା ନାଗିବ ଆଉ ମୋ ମୋର ମୋର ସର୍ଟ ପଡିନେ ତମେ ଦେବ ତମର ସର୍ଟ ପଡିନେ ମୁଁ ଦେମି ଏଇରକ ହେଇକି ଚଳିଯିବା ଆଉ ହଉ ଆସ ଆମ ଘରକୁ ଆସ ବୁଲିଯିବ

ହଁ ମାଛ ଆମ ଘରେବି ରୋଷେଇ ହେବ ମୁଁ ଯେ ମାଛରେ ବେଶୀ କଣ୍ଟା ନାଇଁ ସେଇ ମାଛ ମୁଁ ବେଶୀ ନେମି ମାଗୁର ମାଛଟା ବେଶୀ ନେମି ସେଟା କଣ୍ଟା ନାଇଁ ଛୁଆମାନେ ଖାଇପାରିବେ ପୋହଣା ମାଛ ଟିକିଏ କଣ୍ଟା ଭାରିନା